ହ୍ୟାଲୋ ଆଡ଼ଭାନ୍ସ ହୋଟେଲ

ମୁଁ ଆମ ବଡ଼ ଶୁଖିଲା ଖେଳରୁ କହୁଅଛି କାନ୍ହମାଡି ପିତା ଜଗନ୍ ମାଡ଼ି ପୋଷ୍ଟ କୁଜିଡ଼ି ଡିଷ୍ଟ୍ରିକ୍ଟ ମୟୁରଭଞ୍ଜ

ସନ୍ଧ୍ୟା ସାତଟା ସୁଦ୍ଧା ଆମକୁ ଏଇ ଠିକଣାରେ ଆମ ଖାଇବା ପାଇଁ ଖାଦ୍ୟ ଆଣିଦିଅନ୍ତୁ